ମୁଁ ସୋସିଆଲ୍ ମିଡ଼ିଆରେ ଫଟୋ ପୋଷ୍ଟ୍ କରେ ଯଥା ଆମର ଫେସ୍ବୁକ୍ ଅଛି ଇନଷ୍ଟାଗ୍ରାମ୍ ଅଛି ଅନେକ ଗୁଡ଼ିଏ ସୋସିଆଲ୍ ନେଟ୍ୱାର୍କ୍ ଅଛି ଯେଉଁଠାରେ କି ଫଟୋ କ୍ଲିକ୍ କରେ ଏବଂ ସେଠାରେ ଫଟୋ କ୍ଲିକ୍ କରିକି ସେଣ୍ଡ୍ କରେ ଯଦି କୌଣସି ମୁହୂର୍ତ୍ତ ମୋ ପାଇଁ ବହୁତ ଭଲ ଲାଗେ କିମ୍ବା କୌଣସି ମୁହୂର୍ତ୍ତରେ ମୁଁ ଯଦି ଖୁସି ଥାଏ ତା'ହେଲେ ସେହି ମୁହୂର୍ତ୍ତରେ ମୁଁ ଫଟୋ କ୍ଲିକ୍ କରେ ଏବଂ ସୋସିାଆଲ୍ ମିଡ଼ିଆରେ ଅପଲୋଡ଼୍ କରେ କାହିଁକିନା ଫଟୋ କ୍ଲିକ୍ କରିବା ଦ୍ୱାରା ମନର ଯେଉଁ ଭାବନା ଅଛି ତାହା ଫଟୋ ମାଧ୍ୟମରେ ପରିପ୍ରକାଶ ହୋଇକି ତାହା କ୍ୟାମେରାରେ ରହିଯାଏ ଏବଂ ଏହିସବୁ କରିବା ଦ୍ୱାରା ବହୁତ ଆନନ୍ଦ ମିଳିଥାଏ ସେଥିପାଇଁ ମୁଁ ଫଟୋ ପୋଷ୍ଟ୍ କରେ ଏବଂ ସୋସିଆଲ୍ ମିଡ଼ିଆରେ ଛାଡ଼ିଥାଏ ଯଥା ଫେସବୁକ୍ ଇନଷ୍ଟାଗ୍ରାମ୍ ଇତ୍ୟାଦି ଇତ୍ୟାଦି ଅନେକ ଗୁଡ଼ିଏ ପ୍ଲାଟଫର୍ମ୍ ଅଛି ଯେଉଠାରେ କି ଆମେ ଆମର ଫଟୋକୁ ସେୟାର୍ କରିପାରିବା ଆଜିକାଲି ତ ନେଟ୍ର ବହୁତ ସୁବିଧା ରହିଛି ସେଥିପାଇଁ ମୁଁ ସେଠାରେ ଫଟୋ ପୋଷ୍ଟ୍ କରେ